ହେଉଛି ଜଣେ ଚାଷୀ ଘରର ଛୁଆ ମୋର ବାପା ବହୁତ ଚାଷ କରନ୍ତି ଏବଂ ଅନେକ କଠିନ ପରିଶ୍ରମ କରି ଅନେକ ଖର୍ଚ୍ଚ କରନ୍ତି ଏବଂ ଚାଷ କାମ କରନ୍ତି ଚାଷ କାମରେ ଅନେକ ପରିଶ୍ରମ ଲାଗିଥାଏ ଯେପରିକି ଆମରେ ମୋ ବାପା ଧାନ ଚାଷ କରନ୍ତି ଧାନ ଚାଷରେ କଠିନ ପରିଶ୍ରମ କରିବା ସହିତ ଧାନର ଯତ୍ନ ରହିବାକୁ ହୋଇଥାଏ ଯେପରିକି ପ୍ରଥମେ ଆମେ ଧାନକୁ କିଣି ଆଣି ପାଣିରେ ବତୁରାଇ ଥାଉଁ ଆ ବତୁରାଇ ସାରିଲା ପରେ ସେଠା ଗଜାରେ ପାଣି ଦେସି ଧାନ ଗଜା ହେଲେ ଦେଶୀ ସେତଲେ କ୍ଷେତରେ ବୁଣିଥାଉ ଏବଂ ବୁଣିବା ଦ୍ୱାରା ତାହା ପଧାରେ ପଣଥାଏ ପରେ ତାପରେ ରୁଇ କରି ଆମେ ପରେ ରଇସୁଁ ଆଉ ସବୁ ଦୁରେରେ ଜୋଗାଇସୁଁ ଆରୁ ସବୁ ଜୋଗେଇ ସାରିଲା ପରେ ଔଷଧ ଦିଆ ଆସି ମୋର ବାପା ବହୁତ ପ୍ରସମ କରି ଦେସନ୍ ଔଷଧ ଦେବ ସହିତ ତା'ର ଦେଖା ରଖା ଯତ୍ନ ମଧ୍ୟ କରନ୍ତି ଥାନ ପରିସ ସୋ ଯେତବେଳେ ବଢ଼ ହେସି ଛଅ ମାସ ଲାଗସି ଆମକୁ ଛଅ ମାସ ହେଇସାରିଲ ପରେ ଥାନା ଯେତେବେଲେ ପାଚ ଆସି ଆମେ ସାହି କାଟସୁଁ କାଟିବା ଲାଗ ହାତରେ ମଧ୍ୟ କରାହେଇଥାଏ ଏବଂ ମିସିନରେ ମଧ୍ୟ କରାହେଇଥାଏ ସୁବିଧା ଯାହାର ଯେପରି ସେମିତି କରିବ ଏହା କରିବା ସହିତ ତା'ପରେ ଆମେ ତାହା ଘରକୁ ଆଣିଥାଉ ଏବଂ ଘରେ ତାହାକୁ ଧାନ ମେସିନରେ ଲଗାଇ ତାହାକୁ ଧାନରେ ପାଣି ଦେଲୁ ଏବଂ ତାହାକୁ ପୁଣି ସି ହେଇକି ତାହାକୁ ପରିଣତ କରିଥାଉ ଏବଂ ଚଲକୁ ଆମେ ଆମ ଦେଶର ସୁଡ଼ ପ୍ରଚାର କରିଥାଉ ଆମ ଦେଶରେ ଏହା ଆମେ ଚାଉଳକୁ ଭାତ ରାଣ ଆମେ ଖାଇଥାଉ ଏହା ଭାରତର ସବୁ ରାଇସ୍ ମିଲ୍କୁ ପହଞ୍ଚିଥାଏ ଏହି ଚାଉଳ ଏହି ଚାଉଳରୁ ଆମେ ଭାତ ଖାଇଥାଉ ତା'ପରେ ମୁଁ ମଧ୍ୟ ଝିଅ ସିଏ ମୁଁ ବର୍ତ୍ତମାନ ତ ପଢ଼ୁଛି ଚାଷ କରିପାରୁନାହିଁ ଯେତେବେରେ ପଢ଼ା ସରିବା ମୁଁ ଚାଷ କରିବା ପାଇଁ ଆଗ୍ରହୀ ଅଛି ତା'ପରେ ମୁଁ ଚାଷ କରିବି ଏବଂ ମୋର ବାବା ଯେଠ ପରିଶ୍ରମ କରିଥିଲେ ସେମିତି ପରିଶ୍ରମ କରିବି କଠିନ ପରିଶ୍ରମ କରିବି ଏବଂ ଧାନର ଯତ୍ନ ରଖିବି ଏବଂ ମୋ ବିଷୟ ବୋଲି ଗୋଟିଏ ଚାଷ କାମ କରିବି ଏବଂ ଚାଷୀ ହୋଇବି ଏବଂ ଆମ ଦେଶର ସମସ୍ତେ ଜାଗାକୁ ଚାଉଳ ପଠାଇବି ଏବଂ ସମସ୍ତେ ଖାଇବି ଘଲରେ ରହିବି